ମୋର ଜୀବିକା ହେଲା ଚାଷ ମୁଁ ଚାଷ କରି ଘରର ଭରଣପୋଷଣ କରିଥାଏ କାରଣ ମୁଁ ମୋ ପିଲାବେଳରେ ପଢ଼ା ସମୟରେ ମୁଁ ଭଲସେ ପାଠ ନ ପଢ଼ିଥିଲି ଭଲରେ ପାଠ ପଢ଼ି ଥିଲେ ହୁଏତ ଆଜି ଭଲ ଚାକିରୀ ଟିଏ କରିଥାନ୍ତି ଭଲ ଅଫିସର ଟିକେ କି ଭଲ ଶିକ୍ଷକ ଯାହାବି ଗୋଟିଏ ହେଇଥାନ୍ତି କାହିଁ ପାଠ ପଢ଼ିବାରେ ମୋର ଟିକେ ଦୁର୍ବଳତା ଥିବାରୁ ମୁଁ ଭଲରେ ପାଠ ପଢ଼ି ପାରିନଥିଲି ତେଣୁକରି ମୁଁ ଏବେ ଗୋଟିଏ ଚାଷୀ ଘରର ବୋହୂ ଆଉ ଚାଷ କରି ବିଲରେ ଚାଷ କରି ପ୍ରଚୁର ପରିଣାମରେ ଧାନ ଧାନ ଆଉ ଚାଉଳ କରି ବଜାରରେ ବିକ୍ରି ବି ହୁଏ ଆଉ ଘରେ ଆମେ ସମସ୍ତେ ପରିବାରରେ ସେଇ ଧାନ ଚାଉଳ ରେ ଆମେ ଭରଣପୋଷଣ କରିଥାଉ ଚାଷ ଚାଷ କରିକି ପିଲାମାନଙ୍କୁ ବି ଭଲ ସ୍କୁଲ୍ରେ ପାଠ ପଢ଼ାଇ ପାରିଛୁ ଭଲରେ ବାଡ଼ିରେ ବି କିଛି ପରିବା ଚାଷ କରି ବିକ୍ରି କରିଥାଉ ଯେହେତୁ ଆମ ପରିବାରରେ ସେମିତି କିଛି ଅସୁବିଧା ନହୁଏ ତେଣୁକରି ଆମେ ବିଲରେ ବି ଧାନଚାଷ କରି ଚାଉଳ ବିକ୍ରି କରିଥାଉ ଆଉ ବାଡ଼ିରେ ବି ପରିବା ଚାଷ କରି ବିକ୍ରି କରିଥାଏ ସେଥିରେ ବାଇଗଣ ଶାଗ ପନିପରିବା ଜହ୍ନି ଏ ସବୁ ଆମେ ଚାଷକରି ବଜାରରେ ବିକ୍ରି କରିଥାଉ କୋବି କୋବି ମୂଳା ବିଲାତି ଏସବୁ ଚାଷ କରିଥାଏ ବଜାରରେ ବିକ୍ରି କରି ପିଲାମାନଙ୍କୁ ଆମେ ପାଠ ପଢ଼ାଇବା ସହିତ ଆମେ ନିଜ ଘରେ ବି ଆମେ ଭଲ ଭାବରେ ଭରଣପୋଷଣ କରିବି ଚଳି ଥାଉ ତେଣୁ କରି ଆମେ ଚାଷ ଚାଷ ହିଁ ଆମର ଜୀବିକା ବୋଲି ଭାବିଥାଉ